ଆମ ଜୀବନରେ ତାଙ୍କର ଭୂମିକା ହେଉଛି ଗୁରୁ ବା ପୁରୋହିତ ଗୁରୁ ହେଉଛନ୍ତି ଯେ କି ଆମ ଜୀବନର ଲକ୍ଷ୍ୟ ମାନେ ସ୍ଥିର କରିଛନ୍ତି କି ଆମ ବାପା ମାଆଙ୍କୁ ମଧ୍ୟ ସେ ମାନେ ସାହାଯ୍ୟ କରିଛନ୍ତି ଆମେ କେମିତି ଆଗକୁ ଯିବା କ'ଣ କରିବା କ'ଣ ମାନେ କ'ଣ ନାହିଁ ସେ ସେମାନେ ସ୍ଥିର କରିଥାନ୍ତି ତ ପୁରୋହିତ ହେଉଛନ୍ତି ଯେକୌଣସି ଶାନ୍ତି ହେଉ କି ଘରର ଯଜ୍ଞ ହେଉ କି ଯେକୌଣସି ଘରର ଅସୁବିଧା ହେଉ ଯାହା ବି ହେଉ ସେ ମଧ୍ୟ ଏଥିରେ ଲକ୍ଷ୍ୟ ମାନେ ସ୍ଥିର କରିଥାନ୍ତି କେମିତି କ'ଣ କରିବା ଏହିଟା ଅସୁବିଧା ହେଲେ ସେ ମଧ୍ୟ ମାନେ ସାହାଯ୍ୟ କରିଥାନ୍ତି କିଛି ଘରର ଅଶାନ୍ତି ହେଲେ କି ଯାହା ବି ଯାହା ମାନେ ଅଶାନ୍ତି ହେଉ କି ଘରର ଯାହା ବି କିଛି ଅସୁବିଧା ହେଉ ପୂଜା ହେଉ ପର୍ବ ହେଉ ସେ ସବୁଥିରେ ଆସି ମାନେ ସହଯୋଗ କରିଥାନ୍ତି ତ ଆମ ଜୀବନରେ ଗୁରୁ ଏବଂ ପୁରୋହିତଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ ଗୁରୁ ଆମ ଜୀବନର ଲକ୍ଷ୍ୟ ମାନେ ଆମେ ଆଗକୁ କେମିତି ଯିବା କ'ଣ କରିବା ତାଙ୍କ ଦ୍ୱାରା ମଧ୍ୟ ଆମେ ଆଗକୁ କିଛି କାର୍ଯ୍ୟ କରିପାରୁ ସେ ଆମ ଜୀବନର ଲକ୍ଷ୍ୟ ସ୍ଥିର କରିଥାନ୍ତି